ହଁ ଧାର୍ମିକ ଗୀତ ରହିଅଛି ଯେମିତି ମହାଭାରତ ରାମାୟଣ ଶ୍ରୀମଦ ଭାଗବତ ଶ୍ରୀମଦ ଭାଗବତ ଗୀତା ଏହିସବୁ ହେଉଛି ଆମର ଧାର୍ମିକ ଗୀତ ମହାଭାରତରେ ପ୍ରଭୁ ରାମଚନ୍ଦ୍ରଙ୍କ ବିଷୟରେ ଉତ୍ଥାପନ କରାଯାଇଛି ଏଥିରେ ବହୁତ ଶିକ୍ଷଣୀୟ ଜିନିଷ ରହିଛି ଏବଂ ସୋସାଇଟି କି ବହୁତ ଶିକ୍ଷଣୀୟ ଜିନିଷ ଶିଖିପାରନ୍ତି ସେଥିରେ ଲୋକ ଶିଖି ପାରିବେ ସେ ରାମଙ୍କ ରାମ ଜଣେ ଉତ୍ତମ ରାଜା ଏବଂ ଜଣେ ଭଲ ଭାଇ ଭଲ ପୁତ୍ର ହିସାବରେ ଏକ କିମ୍ବଦନ୍ତି ମିଳେ ଶୁଣିବାକୁ ମିଳେ ଏବଂ ମହାଭାରତରେ ଭଗବାନ କୃଷ୍ଣଙ୍କର ଯେଉଁ ଧର୍ମ ଅଧର୍ମ ଉପରେ ଧର୍ମର ଜୟ ହେବା ଏବଂ ଯେତେବେଳେ ପୃଥିବୀ ପୃଷ୍ଠରେ ଅଧର୍ମର କିଛି ଆସେ ଭଗବାନ ଏହି ପୃଥିବୀ ପୃଷ୍ଠରେ ଜନ୍ମ ନିଅନ୍ତି ଏବଂ ସାଧୁମାନଙ୍କୁ ପାଳିବା ପାଇଁ ଏବଂ ଅସାଧୁମାନଙ୍କୁ ବିନାଶ କରିବା ପାଇଁ ଏହି ସବୁ ଜିନିଷ ଆମକୁ ଧାର୍ମିକ ଗୀତାରୁ ଶୁଣିବାକୁ ମିଳିଥାଏ ଶ୍ରୀମଦ ଭାଗବତ ଗୀତା ତ ଏକଦମ ମଣିଷ ଜୀବନର ପ୍ରତିଦିନ ପ୍ରତି ମୁହୂର୍ତ୍ତରେ ଆସେ ଏବଂ ଏଥିରେ ପୁରା ଉଲ୍ଲେଖ କରାଯାଇଛି ଭଗବାନ କେମିତି ଆମ କର୍ମ କରିବାର ଅଛି କେମିତି ଆମକୁ ଭକ୍ତି କରିବାର ଅଛି କେମିତି ଆମକୁ ବିଭିନ୍ନ ଅନୁଷ୍ଠାନରେ କାମ କରିବାର ଅଛି ସେଥିରୁ ମଧ୍ୟ ଶିଖିବାକୁ ମିଳେ ଏବଂ ଆମକୁ କେମିତି ଆମ ସମାଜରେ ରହିବାକୁ ଅଛି କେମିତି ଆମର ମାନିବାର ଅଛି ସମସ୍ତଙ୍କି ବଡ଼ମାନଙ୍କୁ କେମିତି ସମ୍ମାନ ଦେବାର ଅଛି ଏବଂ ସାନମାନଙ୍କୁ କେମିତି ଭଲ ପାଇବାର ଅଛି ଏସବୁ ଜିନିଷ ଶୁଣିବାକୁ ମିଳେ